ମୁଁ ମଧ୍ୟମ ପିଢ଼ିର ଏକ ଅଂଶ ଅଟେ ଆଗକାଳରେ ଆଗକାଳରେ ଶିକ୍ଷାଗତ ଯୋଗ୍ୟତା ତାଙ୍କ ପାଖରେ ନଥିଲା କିନ୍ତୁ ମଧ୍ୟମ କାଳୀନ ଭିତ୍ତିରେ ଲୋକମାନେ ବହୁତ ପାଠ ପଢ଼ି ଡିଗ୍ରୀ ହାସଲ କରି ବାହାରେ ଚାକିରି କରୁଛନ୍ତି କିନ୍ତୁ ଆଗକାଳରେ ତାଙ୍କ ମାନେ ଏତେ ସୁବିଧା ନଥିଲା କି ସେମାନେ ତାଙ୍କ ଚିଠି ଲେଖିବାପାଇଁ କରିପାରୁ ଥିଲେ ସେମାନେ ଚିଠି ଲେଖିଲେ ଏକ ପୋଷ୍ଟାଲ ସାହାଯ୍ୟ ରେ ଅନ୍ୟପାଖକୁ ମାନେ ପ୍ରେରଣ କରୁଥିଲେ କିନ୍ତୁ ଆଧୁନିକ ଯୁଗରେ ଏକ ଫୋନ ସାହାଯ୍ୟରେ ଅନ୍ୟଜଣଙ୍କ ପାଖକୁ ବହୁତ ଆରାମ ସେ ମେସେଜ୍ କରିପାରୁଛନ୍ତି କିନ୍ତୁ ଆଗକାଳରେ ସେମାନେ ସାଂସ୍କୃତିକ ପରମ୍ପରା ଓ ତାଙ୍କର ପୂଜା ପଦ୍ଧତି କୁ ମାନିଆସୁଥିଲେ କିନ୍ତୁ ମଧ୍ୟମକାଳୀନ ଭିତ୍ତିରେ ଏଗୁଡ଼ିକ ପରମ୍ପରା ମାନୁନାହାଁନ୍ତି ଓ ସେମାନେ ତାଙ୍କର ଉଚ୍ଚଶିକ୍ଷିତ ହୋଇ ବିଭିନ୍ନ ପ୍ରକାର ଓ ବାହାରେ ଚାକିରି କରିଛନ୍ତି